ହ୍ୟାଲୋ ମୁଁ ଚିନ୍ମୟୀ ସାହୁ କହୁଛି ଆଉ ମୁଁ ପ୍ରଥମ ଥର ଯେବେ ମୋର ପାଠ ପଢ଼ା ସରିଲା ପ୍ଲସ୍ ଟୁ ସରିଗଲା ରୋଷେଇ କରିବାକୁ ଆରମ୍ଭ ଯେବେ ମା କହିଲେ ଯେ ଏଇ ରୋଷେଇଟା କର

ଭଜା କଲି ଚିକେନ୍ ରୋଷେଇ କଲି ମୁଁ ଭଜା ଭାଜିଲା ବେଳେ ବି ସେ ଭଜା ମୁଁ ଜାଣି ପାରିଲିନି ଅଧିକ ଟିକେ ସିଝିଗଲା ଯେ ଚିକେନ୍ ରୋଷେଇ କଲା ବେଳେ ଯେ ଫାର୍ଷ୍ଟ ମସଲାକୁ କଷିଲି ମସଲା କଷିକିନି ଚିକେନ୍ ପକେଇଲି ଚିକେନ୍ ଯେତେବେଳେ ମାନେ କଷା ହେଲା ତାପରେ ତାକୁ ରୋଷେଇ କଲି ଫାର୍ଷ୍ଟ ଫାର୍ଷ୍ଟ ରୋଷେଇ କରିବାକୁ ଭାରି ଡର ବି ଲାଗେ କିପରି ହେବ ଭଲ ହେବ କି ଖରାପ ହେବ କେମିତି କଣ ହେବ ସେଟାର ଗୋଟେ ଡର ମଧ୍ୟ ଥାଏ ରୋଷେଇ କଲା ପରେ ରୋଷେଇ ହୋଇସାରିଲା ପରେ ଯେ କିଛି ଅସୁବିଧା ନାହିଁ ସବୁ ଠିକ୍ ହେଲା ଆଉ ରୋଷେଇ କଲି କେବେ ମାନେ ପାଠ ପଢ଼ା ପଢ଼ି ସରିଲା ପରେ ରୋଷେଇ ଆରମ୍ଭ କଲି ରୋଷେଇ କଲେ ନୂଆ ନୂଆ ଯେତିକି ଭଲ ଲାଗେ ରୋଷେଇ କରିବା ପାଇଁ ସେ ଡର ବି ଗୋଟେ ଥାଏ କି କଣ ଭଲ ହେବ କି କଣ ଖରାପ ହେବ କେମିତି କଣ ଲାଗିବ କଣ କେତେ କେତେ ଲୁଣ ପଡ଼ିବ କେତେ ଲଙ୍କା ଗୁଣ୍ଡ ପଡ଼ିବ କେତେ ତେଲ ପଡ଼ିବ ସେ ସବୁ ବିଷୟରେ କିଛି ଧାରଣା ନଥାଏ ତ ପ୍ରଥମେ କେମିତି କରିବୁ ସେଥିପାଇଁ ଗୋଟେ ଡର ମଧ୍ୟ ଲାଗେ ଏଇଟା ଠିକ୍ ହୋଇଯିବ ନା ଏଇଟା ଭଲ ହେବ ନା ଯେ ରୋଷେଇ କଲେ କାଳେ ଏଇଟା କିଛି ଖରାପ ଲାଗିବ କି କୌଣସି ଜିନିଷର ଗୋଟେ ଅଧିକା ହୋଇଯିବ ଯାହାଫଳରେ କି ଟେଷ୍ଟ କମିଯିବ ସେ ଭଳି ଗୋଟେ ଡର ମଧ୍ୟ ଥାଏ